କିଏ କହୁଛ ଆଉ ହଁ କୁହ ଆଉ କୁହ କି ଟା ଦରକାର ଥିଲା କି ସୁଇଟ୍ ଅଛି ହଉ ଆଠ ନଅ ପ୍ରକାରର ସୁଇଟସ୍ ଅଛି କ୍ଲିନ୍ର ଅଛି ସେ ମାଛି ଫାଛି କିଛି ବସି ନଥିବ ଆଜ୍ଞା କେତେ କେତେରେ ନେବ ତୁମେ ଓହ ହବ ପାର୍ସଲ୍ କରିଦେଇଥିବି ହଉ ଆସ ଦେଖିବ ଖାଇବ ଚେକ୍ କରିକିନା ନବ ନମ୍ବର୍ ୱାନ୍ ସୁଇଟସ୍ ଦୋକାନ ଆମର ହଏ ହଏ ଅଛି ହେଇଟି ନିଅ ଭଲ ଲାଗୁଛି ନାଁ କେମିତି ସେଇଟା ଚେକ୍ କର ସେଇଟା ସେଇଟା ସେଇଟା ପ୍ୟାକ୍ କର ନାଇଁ ସେମିତି ଆମର ଟିକେ ରୟାଲସ୍ ଟାଇପ୍ର ସୁଇଟସ୍ ଦୋକାନ ବା ସିଠି ବହୁତ ଭଲରେ ସବୁ ହଉ ଥାଉ ହେଲେ ପ୍ୟାକିଙ୍ଗ୍ କରି ଦଉଛି